ଆମ ଗାଁରେ କୁକୁଡ଼ା ଲଢେଇ ହେଉଛି ମୁଁ ସେ ଲଢେଇଟା ଦେଖିଛି ଦୁଇଟା କୁକୁଡ଼ା ଗୋଡ଼ରେ ଫାଷ୍ଟରେ ଛୁରୀ ବନ୍ଧା ହେବ ବନ୍ଦ ହେଲା ପରେ ଏମିତି ଗୋଟେ ରାଉଣ୍ଡ ବାଉଣ୍ଡରୀ ଥିବ ସେ ବାଉଣ୍ଡରୀ ଭିତରେ ସେ ଦିଟାକୁ ଛଡ଼ା ହେବ ତା ଭିତରେ ମମାଡଗୋଳ ହେବ ଯିଏ ଯଦି ଗୋଟେ କୁକୁଡ଼ା ଆଉ ଗୋଟେ କୁକୁଡ଼ାକୁ ମାରିଦେଲା ସେ ମରିଗଲା କୁକୁଡ଼ା ହାରିଯିବ ଆଉ ସେ ଜିତିଲା କୁକୁଡ଼ାକୁ ଯାହା ହେଉ ଯାହା ପଇସା ବନ୍ଧା ହେଉ କିମ୍ବା ସେ କୁକୁଡ଼ା ଯେଉଁଟା ମାଡ଼ିଯିବ ସେଟା ମିଶା ସେ ଯେଉଁ କୁକୁଡ଼ା ଜିତିବ ସେ କୁକୁଡ଼ା ବାଲା ନେଇକି ଘରେ ପଳାଇବ